ଇଲେକ୍ଟ୍ରିର କୌଣସି ବିପଦ ଜଣା ପଡ଼ିଲେ ଆମେ ତାହା ବୁଝି ପାରୁନାହୁଁ ଆମେ ପାଖ ଇଲେକ୍ଟ୍ରି ମିସ୍ତ୍ରୀ କି ଡାକି ଯାହା ସମ୍ବନ୍ଧୀୟ ଆଲୋଚନା କରିଥାଉ କ'ଣ ମିସ୍ତ୍ରୀ ବାବୁ ଏହା ପର୍ମାନେଣ୍ଟ୍ରେ କିଭଳି ହୋଇପାରିବ ଆପଣ ତାକୁ ଠିକ ଭାବେ ମରାମତି କରିଦିଅନ୍ତୁ ଯାହାଫଳରେ ଆମେ ଅସୁବିଧାର ସମ୍ମୁଖୀନ ନ ହେଉ ଯାହା ଆପଣଙ୍କର ମୂଲ ନିଅନ୍ତୁ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଯଦି କୌଣସି ଅସୁବିଧା ହୁଏ ଟେଲିଫୋନ୍ ମାଧ୍ୟମରେ ଜଣାଇବେ ଆପଣ ଯଥା ଶୀଘ୍ର ଆସି ଆମ ବାସଭବନ ଠାରେ ଉପସ୍ଥିତ ହେବେ